ବୈଷୟିକ ଜ୍ଞାନକୌଶଳ ମୋ ଜୀବନର ବହୁତ ପରିବର୍ତ୍ତନ ଆଣିଛି ଆଉ ମୁଁ ପୂର୍ବରୁ ଛୋଟ ଫୋନ ଧରୁଥିଲି ଏବେ ସ୍ମାର୍ଟଫୋନ ଧରୁଛି ତା ଭିତରେ ସ୍ମାର୍ଟଫୋନ ଭିତରେ ଦେଖିଲି ବହୁତ ଗୁଡ଼ିଏ ମୁଁ ଉପକୃତ ହେଉଛି ଯେଉଁଟାକି ଅନଲାଇନ ପେମେଣ୍ଟ ବି କରିପାରୁଛି ଅନଲାଇନ ବି ଟ୍ରେନ୍ ଟିକେଟ ବସ୍ ଟିକେଟ ଯାତାୟାତ ପାଇଁ ଭଲ ମନ୍ଦ ଘର ଉପକରଣ ପାଇଁ ତାର ସାମଗ୍ରୀ ଅନଲାଇନରେ ବି ମୁଁ ମଗାଇ ପାରୁଛି ଦ୍ଵିତୀୟରେ ଭଲ ମନ୍ଦ ରାଜ୍ୟ ବହୁତ ବାହାର ଦେଶର ରାଜ୍ୟର କଥା ସଙ୍ଗେସଙ୍ଗେ ମୁଁ ଜାଣିପାରୁଛି ଇଣ୍ଟରନେଟ୍ ଯୁଗରୁ ବହୁତ କିଛି ଶିଖିବାର ଅଛି ଆଉ ଭଲମନ୍ଦ ବି ସାଙ୍ଗେସାଙ୍ଗେ ଜାଣିହେଉଛି